ପୋଟଳ କିଲୋ ଆଜ୍ଞା ଅଛି ଏଇନା ଶହେ ସତୁରୀ ଟଙ୍କା ଅଛି ଏଇନା ପୋଟଳ କିଲୋ ସାର୍ ବାଇଗଣ ଷାଠିଏ ଟଙ୍କା କିଲୋ ଅଛି ସାର୍ କଞ୍ଚାଲଙ୍କା ଅଛି ଏଇନା ଚାଳିଶି ଟଙ୍କା ସାର୍ ଭେଣ୍ଡି ଏଇନା ଅଛି ଶହେ କୋଡ଼ିଏ ଟଙ୍କା ସାର୍ କ'ଣ ପାଇଁ ଦରକାର ଭେଣ୍ଡି କିଲୋ ନେଇଥାନ୍ତେ ଆଚ୍ଛା ଆଚ୍ଛା ଏଇନା ତା'ହେଲେ ସାର୍ ରେଟ୍ ଆମର ଭଲ କ୍ୱାଲିଟିର ଭେଣ୍ଡି ଅଛିତ ସେଥିପାଇଁ ଟିକେ ରେଟ୍ ରହିବ ଆଜ୍ଞା ଆଉ ଆମର ହଁ ସାର୍ କେଉଁ ଦିନ କ'ଣ ରେଟ୍ ରହୁଛି କ'ଣ ସେମିତି ଠିକ୍ ନାହିଁ କାଲି କମ୍ ଥିଲା ଆଜି ହଁ ସାର୍ ଭଲ କ୍ୱାଲିଟିର ଜିନଷ ଅଛି ଆପଣ ଭଲ ଟେଷ୍ଟ୍ ଟେଷ୍ଟ୍ ଜିନିଷ ବି ପାଇବେ ଆଉ ଫ୍ରେଶ୍ ରହିବ ବହୁତ ରହିବ ଆମର ବହୁତ ଭଲ ରହିବ ଆମର ଏଇଠି ସେଗୁଡ଼ା ଆଉ ଆପଣ କ'ଣ ପାଇଁ ସାର୍ ପୋଟଳ ପୋଟଳ ନେଇଥାନ୍ତେ ସାର୍ କେତେ ଦରକାର ଆପଣଙ୍କୁ ପୋଟଳ ଆପଣଙ୍କର ଅଧିକ ଯଦି କିଏ ଆପଣ ନିଅନ୍ତି ତା'ହେଲେ ଆପଣଙ୍କୁ ଡିସକାଉଣ୍ଟ୍ ମିଳିପାରିବ ନା ନା ସାର୍ ଭଲ ପୋଟଳ ଅଛି ଆପଣ ଯଦି ଅଧିକ ନେବେ ଆପଣଙ୍କୁ ଡିସକାଉଣ୍ଟ୍ ମିଳିପାରିବ ନା ନା ଆମର ଏଇଟା ଆମର ପାର୍ସଲ୍ ପୋଟଳ ନାଇଁ ଆମର ଦେଶୀ ପୋଟଳ ଅଛି ଆଉ ଭଲ କ୍ୱାଲିଟିର ପୋଟଳ ଅଛି ଆପଣ ଯଦି ଭଲ କ୍ୱାଲିଟିର ପୋଟଳ ବି ନିଅନ୍ତି ଆପଣ କ୍ଵଣ୍ଟିଟି ଅଧିକ ନିଅନ୍ତି ଆପଣଙ୍କୁ ଡିସକାଉଣ୍ଟ୍ ବି ଭଲ ମିଳିପାରିବ ଏଥିରେ ଆଉ ଆପଣ କ'ଣ ନେବେ ସାର୍ ତ ବାଇଗଣ ଆମର କିଲୋ ରହିବ ଷାଠିଏ ଟଙ୍କା ରହିବ ଆଉ ଯେଉଁ କଳା ବାଇଗଣ ବିଲାତି ବାଇଗଣଟା ରହିବ ଆମର ସତୁରୀ ଟଙ୍କା ସାର୍ ଆପଣ କେତେ କିଲୋ ସାର୍ ସାର୍ ବଡ଼ ବାଇଗଣ ରହିବ ଛୋଟ ବାଇଗଣ ରହିବ ଅଲଗା ସେଇ ସାଇଜ୍ ଛୋଟ ବାଇଗଣ ରହିବ ବାଇଗଣ ଆମର ବହୁତ ଭଲ କ୍ୱାଲିଟିର ବାଇଗଣ ଅଛି ଆଉ ମାର୍କେଟ୍ରେ ବି ଆମର କେତେ କ'ଣ ବାଇଗଣ ଦରକାର ଆପଣଙ୍କୁ ତା ତଥାପି ତା ରେଟ୍ ଅମର ଧଳାଟା ଆପଣ କେଉଁ ବାଇଗଣଟା ନେବେ କହୁନାହାଁନ୍ତି ବିଲାତି ବାଇଗଣ ବିଲାତି ବାଇଗଣ ସେ ଲମ୍ବା ବାଇଗଣଟା ଯଦି ଆପଣ ଦଶ କିଲୋ ଦଶ କିଲୋରୁ ଏବୋଭ୍ ନିଅନ୍ତି ତା'ହେଲେ ଆପଣଙ୍କୁ ଡିସକାଉଣ୍ଟ୍ ମିଳିବ ଟେନ୍ ପରସେଣ୍ଟ୍ ଆଜ୍ଞା ଯଦି ଆପଣ ଦଶ କିଲୋ ଏବୋଭ୍ ନିଅନ୍ତି ଆଉ ଆଉ ଆପଣ ସାର୍ କ'ଣ ନେଲେ ହଁ ସାର୍ ଆଉ କ'ଣ ପରିବା ଆପଣ ନେବେ କି ଆଚ୍ଛା ଆଚ୍ଛା ଆଉ କ'ଣ ନେବେ ସାର୍ ଆଳୁ ନେବେ ହଁ ସାର୍ ଆପଣ ଏଇଟା ବାହାଘର ପାଇଁ ନେବେ ନା କ'ଣ କେଉଁ ପ୍ରୋଗ୍ରାମ୍ ପାଇଁ ନେବେ ବାହାଘର ନା ଆଚ୍ଛା ଆଚ୍ଛା ସାର୍ ସାର୍ କେଉଁ ଦିନ ଦରକାର ଆଉ କ'ଣ କ'ଣ ଆପଣ ନେବେ କୁହନ୍ତୁ ଟିକେ ମୁଁ ସେଇ ଅନୁସାରେ ଆପଣଙ୍କୁ ଡିସକାଉଣ୍ଟ୍ କରି କହିବି ସାର୍ କ'ଣ କ'ଣ ନେବେ ବାଇଗଣ କେତେ ନେବେ ବାଇଗଣ ମାତ୍ର କିଲୋ ନେବେ ସାର୍ ଆପଣଙ୍କ ବାହାଘର ପ୍ରୋଗ୍ରାମ୍ରେ ବାଇଗଣ କିଲୋ ଆପଣଙ୍କୁ ପାଇବ ଯଦି ଆପଣ ଅଧିକ ନେବେ ଦଶ କିଲୋ ଏବୋଭ୍ ନିଅନ୍ତି ଆପଣଙ୍କୁ ଡିସ୍କାଉଣ୍ଟ୍ରେ ବି ଦିଆଯିବ ଟେନ୍ ପରସେଣ୍ଟ୍ ଡିସକାଉଣ୍ଟ୍ ରହୁଛି ଆପଣଙ୍କର ହଁ ଯଦି ଆପଣ ଦେବେ ଅଧିକ ଯଦି ଆପଣଙ୍କ ତିରିଶି କିଲୋ ଚାଳିଶି କିଲୋ ନେବେ ଆପଣ ତା'ହେଲେ ଆପଣଙ୍କୁ ପନ୍ଦର ପରସେଣ୍ଟ୍ ଡିସକାଉଣ୍ଟ୍ ମିଳିବ ବାଇଗଣ ଉପରେ ଆଉ ଆଳୁ ଉପରେ ଆଚ୍ଛା ଆପଣ କ'ଣ କ'ଣ ନେବେ ମୋତେ କହିଲେ ମୁଁ ସେଇ ଅନୁସାରେ ଆପଣଙ୍କୁ ଡିସକାଉଣ୍ଟ୍ ଦେବି ସାର୍ ଆପଣ ଆସନ୍ତୁ କେଉଁ ଦିନ ଦେଖିବେ ଦେଖିକି ଆପଣ ନେବେ ଆପଣଙ୍କର ପରିବା କ୍ୱାଲିଟି କେମତି କ'ଣ ଅଛି ସାର ରଖୁଛି ସାର